ମୁଁ ମୋ ନିଜ ରାଜ୍ୟ ବାହାରକୁ ଭ୍ରମଣ କରିଛି ମୁଁ ଛତିଶଗଡ଼କୁ ଯାତ୍ରା କରିଥିଲେ ଯାତ୍ରା କରିବାର ଉଦ୍ଦେଶ୍ୟ ଥିଲା ଯେ ସେଠାରେ ମୁଁ ପିଇସୀ ରହୁଥିଲେ ଏବଂ ସେଠାରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀ ଚନ୍ଦ୍ରାସିନୀକୁ ଭ୍ରମଣ କରିବା ନିମନ୍ତେ ଯାଇଥିଲି ମୁଁ ପ୍ରଥମେ ବାରିପଦାରୁ ବସ୍ ଯୋଗେ ଝାରସୁଗୁଡ଼ାକୁ ଗଲି ଏବଂ ସେଠିରୁ ଟ୍ରେନ୍ ଯୋଗେ ଛତିଶଗଡ଼କୁ ଯାଇଥିଲି ସେଠାରେ ମୁଁ ପିଇସୀ ରହୁଥିଲେ ସେତେବେଳେ ମୁଁ ଏକା ହିଁ ଯାଇଥିଲି ଏବଂ ବାରିପଦାରୁ ବସ୍ ଯୋଗେ ଝାରସୁଗୁଡ଼ା ଗଲି ସେଥି ସେଠୁ ଟ୍ରେନ୍ ଯୋଗେ ଛତିଶଗଡ଼କୁ ଯାଇଥିଲି ଏବଂ ସେ ଯେହେତୁ ମୁଁ ଏକା ଯାଇଥିଲି ସେଇଠି ପହଞ୍ଚିବା ପରେ ମୋତେ ବହୁତ ଟିକେ ଅସୁବିଧା ଲାଗୁଥିଲା କାହିଁକିନା ସେଇଠି ଜାଗା ଅଲଗା ଥିଲା ଏବଂ ଭାଷା ମଧ୍ୟ ଅଲଗା ଥିଲା ସେଥିପାଇଁ ମୋର ଟିକେ ସେଥିରେ ମିଶିବାକୁ ଟିକେ ମାନେ ଟିକେ ଅଡ଼ୁଆ ଲାଗୁଥିଲା ଆଉ ସେଇଠି ସେଇଠି ହିନ୍ଦୀରେ ସବୁ ଲେଖା ଯାଇଥିଲା ଯାହାଦ୍ୱାରାକି ମୁଁ ବହୁତ ଅସୁବିଧା ମୋତେ ଲାଗୁଥିଲା ତା'ପରେ ଯେହେତୁ ଇଂଲିଶ୍ରେ ମଧ୍ୟ ଲେଖା ଯାଇଥିଲା ସେଥିପାଇଁ ମୁଁ ଇଂରାଜୀରେ କିଛି ପଢ଼ି ସେଥିରେ ଯୋଗାଯୋଗ କରିପାରିଥିଲି